ରାଜ୍ୟରେ କଳାତ୍ମକ ପ୍ରତିଭାକୁ ପ୍ରଦର୍ଶନ କରୁଥିବା ଓଡ଼ିଶାର ପ୍ରମୁଖ କଳାପର୍ବ କିମ୍ବା ଇଣ୍ଟର ଇଭେଣ୍ଟଗୁଡ଼ିକ ହେଉଛିି ସଙ୍ଗୀତ ନୃତ ମହୋତ୍ସବ ଧୂଳି କଳିଙ୍ଗ ମହୋତ୍ସବ ମକର ମେଳା ଯାହାକି ଆମେ ଜାଣିଛୁ ଏହା ମଧ୍ୟରେ ସଙ୍ଗୀତ ଯାହାକି ରାଜ୍ୟର ଏକ ସମ୍ମାନୀୟ ପଦବୀ ସମ୍ମାନୀୟ ପର୍ବ ସଙ୍ଗୀତ ମାଧ୍ୟମରେ ଆମେ ଜଣଙ୍କୁ ମନରେ ଆନନ୍ଦ କରିପାରୁ ଜଣଙ୍କୁ ଅତି ଖୁସିରେ ରଖିପାରୁ ନୃତ୍ୟ ଯାହା ଆମକୁ ଆନନ୍ଦିତ କରେ ଅନ୍ୟମାନଙ୍କ ମନୋରଞ୍ଜନ କରେ ଓ ବହୁ ଭଲ ଲାଗେ ଏହିପରି ବହୁତ ଜିନିଷ ଅଛି ଯାହାଫଲରେ ଆମେ ଆମର ରାଜ୍ୟର କଲା ବା ଦେଶର କଲାକୁ ଅନ୍ୟ ଆଗରେ ଦେଖି ତାଙ୍କର ମନ ମନୋରଞ୍ଜିତ କରିପାରୁ ତାଙ୍କୁ ଆନନ୍ଦ ପ୍ରଦାନ କରିପାରୁ ଏହିପରି ବହୁତ କିଛି ଅଛି ଯାହା ଥ୍ରୁରୁ ଆମେ ଏଗୁଡ଼ାକୁ ଦେଖି ତାଙ୍କୁ ମନରେ ନିଜର ସ୍ଥାନ ରଖିପାରୁ ଏପରି ରାଜ୍ୟର ପ୍ରତିଭା ପ୍ରଦର୍ଶନ କରିଥାଉ ଆମେ ଭାରତୀୟମାନେ